ମୁଁ ଯେଉଁ ଦୋକାନରୁ କପଡ଼ାଟିଏ କିଣିକି ଆଣିକି ମୋ ଝିଅ ପାଇଁ ସେଥିରେ ଗୋଟେ ଡ୍ରେସ୍ଟେ ସିଲେଇ କରିଥିଲି ଦେଖିବାକୁ ତ ଭଲ ସୁନ୍ଦର ଲାଗୁଥିଲା କିନ୍ତୁ କିଛି ଦିନ ୟୁଜ୍ କଲାପରେ ତା'ର ସବୁ ରଙ୍ଗ ଆସ୍ତେ ଆସ୍ତେ ଉଡ଼ିଗଲା କିନ୍ତୁ ସେ ଡ୍ରେସ୍ଟି ପୁରା ଫିକା ଲାଗିଲା ଆଗେ ତ ବହୁତ ଭଲ ଲାଗୁଥିଲା ଖୁସି ଲାଗୁଥିଲା କିନ୍ତୁ ଏବେ ସେ ଡ୍ରେସ୍ର ମାନେ ପିନ୍ଧିବା ଉପଯୋଗୀ ନାହିଁ ତା'ର ସବୁ ରଙ୍ଗ ଉଡ଼ିଗଲାଣି ଫୁଲ ଫୁଲ କଲର୍ ଯାହାସବୁ ସୁନ୍ଦର ଲାଗୁଥିଲା ସେଗୁଡା ସବୁ କଲର୍ ଫେଡ଼୍ ହୋଇଗଲାଣି ବାକି ଡ୍ରେସ୍ଟା ଏତେ ଅଡ଼୍ ଲାଗୁଛି ଯେ ମୋ ଝିଅକୁ ମୁଁ ଆଉ ସେଇଟା ପିନ୍ଧିବାକୁ ଦେଉନି ମୋର ପଇସା ବହୁତ ୱେଷ୍ଟେଜ୍ ଗଲା ମାନେ ମୁଁ ଶସ୍ତା ସୁନ୍ଦର ମଜବୁତ ଭାବିକି ଆଣିଥିଲି କିନ୍ତୁ ମୋ ପଇସା ସବୁ ପାଣିରେ ବୁଡ଼ିଗଲା